ରୋଷେଇ କରିଥିବା ସମୟରେ ଆମେ ସିଲଭର୍ ବାସନରେ ରୋଷେଇ କରିଥାଉ ସିଲଭର୍ର ହାଣ୍ଡି ନନ୍ ଷ୍ଟିକ୍ କଢ଼େଇ ନନ୍ ଷ୍ଟିକ୍ କଢ଼େଇରେ ରୋଷେଇ କରିଥିବା ଦ୍ୱାରା ତରକାରୀ ଶୀଘ୍ର ଟିକେ ହେଇଥାଏ ଆଉ ସିଲଭର୍ ହାଣ୍ଡିରେ ଭାତ କଲେ ଜଲ୍ଦି ଟିକେ ହବ

ଷ୍ଟିଲ୍ ବାସନରେ ଖାଇବା ପାଇଁ ଦେଇଥାଉ ଷ୍ଟିଲ୍ ଷ୍ଟିଲ୍ ମଧ୍ୟ ତରକାରୀ ଦେଇଥାଉ ଷ୍ଟିଲ୍ ଗ୍ଲାସ୍ରେ ପାଣି ତା'ପରେ ବାସନ ମାଜିବା ପାଇଁ ଆମକୁ ଷ୍ଟିଲ୍ ବାସନରେ ମାଜିବା ପାଇଁ ଆମକୁ ସୁବିଧା ହେଇଥାଏ ସେଥିପାଇଁ ଷ୍ଟିଲ୍ ଜିନିଷ ବ୍ୟବହାର କରିଥାଉ ଷ୍ଟିଲ୍ ଷ୍ଟିଲ୍ ବାସନରେ ବ୍ୟବହାର କରିଥିବା ଦ୍ୱାରା ଆମକୁ ଜଲ୍ଦି ଟିକେ ସଫା ହେଇଥାଏ ସେଥିପାଇଁ ଷ୍ଟିଲ୍ର ବାସନ ବ୍ୟବହାର କରିଥାଉ ଆମେ ଆଉ ରୋଷେଇ କରୁଥିବା ସମୟରେ ଆମେ କଢ଼େଇ ମଧ୍ୟ ସିଲଭର୍ ନେଇଥାଉ ଷ୍ଟିଲ୍ର ହାଣ୍ଡି ମଧ୍ୟ ନେଇଥାଉ ଷ୍ଟିଲ୍ର ଡେକ୍ଚି ଏମିତି ସବୁ ନେଇଥାଉ ଆଉ ରୋଷେଇ କରିଥିବା ସମୟରେ ଆମେ ଷ୍ଟିଲ୍ର ଚଟୁ ବ୍ୟବହାର କରିଥାଉ ଷ୍ଟିଲ୍ର ବେଲା ଆଉ କାଠର ଚଟୁ ମଧ୍ୟ ୟୁଜ୍ କରିଥାଉ ଆମକୁ ସହଜ ଆମକୁ ସହଜ ହେଉଛି ଷ୍ଟିଲ୍ରେ ଆମେ ଯେତେବେଳେ ରୋଷେଇ କରିକି ସମସ୍ତଙ୍କୁ ଖାଇବାକୁ ଦଉ ସେତେବେଳେ ସମସ୍ତେ ଭଲ ମଧ୍ୟ ପାଆନ୍ତି